ଭାରତରେ ଜଳବାୟୁ ସୃଷ୍ଟି ହେଲେ ଘରଦ୍ୱାର ସବୁ ନଷ୍ଟ ହୋଇଯାଇଥାଏ ଯେମିତି ଝଡ଼ ଆସିଲେ ଲୋକେ ସବୁ ଏପଟ ସେପଟ ହୋଇଯାଇଥାନ୍ତି ଓ ସେହି ଝଡ଼ବାୟୁକୁ ବହୁତ ଡରନ୍ତି ଓ ସେ ଝଡ଼ବାୟୁ ଆସିଲେ ବହୁତ ଲୋକ ତାଙ୍କର ଘରଦ୍ୱାର ହରେଇ ଦେଇଥାନ୍ତି ସେମିତି ଏମିତି ଘରଦ୍ୱାରକୁ ଲୋକେ ପସନ୍ଦ କରନ୍ତି ନାହିଁ ଏମିତି ଝଡ଼ବାୟୁ ଆସିଲେ ବହୁତ ତ ଲୋକଙ୍କର ଘରଦ୍ୱାର ବୁଡ଼ି ନଷ୍ଟ ହୋଇଯାଇଥାଏ ସେ ସବୁ ଲୋକେ ତାଙ୍କ ଘରଦ୍ୱାରକୁୁ ପାଇପାରନ୍ତି ନାହିଁ ଓ ସେମାନେ ଅଲଗା ଜାଗାରେ ଫେରେ ବହୁତ ବାସ କରନ୍ତି ଆଉ ସେମାନଙ୍କ ଜଳବାୟୁ ଝଡ଼ବାୟୁକୁ ବହୁତ ଲୋକେ ଡରି ମରନ୍ତି ଓ ସେହି ଜିନିଷକୁ ବହୁତ ଲୋକେ ଖରାପ ବୋଲି କହିଥାନ୍ତି ଝଡ଼ବାୟୁକୁ ନି ବହୁତ ଲୋକେ ଡରିଯାଆନ୍ତି ସେଇ ଜିନିଷ ଆଗକୁ ନ ଆସୁ ବୋଲି ଲୋକେ କୁହନ୍ତି ଓ ଭାବନ୍ତି କିି ଆମ ଆମ ଘର ଆମ ପରିବେଶ ବହୁତ ଭଲରେ ରହୁୁ ଓ ସେମିତିକି କିଛି ବି ନହେଲେ ବି ଝଡ଼ବାୟୁକୁ କେମିତି ନଆସିବା ପାଇଁ ରୋକାଯିବ ଏମିତିକି ଝଡ଼ବାୟୁକୁ ବହୁତ ଲୋକେ ଯେମିତି ଡରି ଯାଇକି ଅଲଗା ଜାଗାକୁ ପ୍ରବେଶ କରନ୍ତି ଓ ସେହି ଲୋକମାନଙ୍କୁ ବହୁତ ଡରାଇ ଦେଇଥାଏ ଝଡ଼ବାୟୁ ବହୁତ ଜଳବାୟୁ ଦ୍ୱାରା ହୋଇଥାଏ ଜଳ ବର୍ଷା ହେଲେ ଯେମିତି ଘର ଘର ଭାଙ୍ଗି କ'ଣ ନା କ'ଣ ହୋଇଯିବ ସେମିତିକି ଲୋକେ ଡରି କରି ସେଇ ଜିନିଷକୁ ଲୋକେ ଅଲଗା ନିକେ ପଳେଇଯାନ୍ତି ଓ ଯେମିତି ବହୁତ ଭଲ ହେଇ ସାରିଲା ପରେ ଯାହାକି ଲୋକେ ଫେରନ୍ତି ଓ ବହୁତ ଭଲ ପାଆନ୍ତି